ହଁ ଆମ ଗାଁରେ ଜଳସେଚନର ସୁବିଧା ଅଛି ସେଠାରେ ସେଠାରେ ସ୍ଥିତି ଭଲ ଅଛି ଜଳସେଚିତ ଜମି ପାଇଁ ଆମ ଗାଁର ଗୋଟିଏ କମିଟି କରାଯାଇଛି ସେ କମିଟି ଅନୁସାରେ ସବୁ ନିଜ ନିଜ ଜମିରେ ଜଳ ଜଳ ମଡ଼ାନ୍ତି ଧାନ ଫସଲ ଏବଂ ପରିବା ଚାଷ ଏମିତି କି ଏମିତି ଗହମମୁଗ ଆଦି ଚାଷ କରାଯାଏ ସେହି ଜଳସେଚନ ଯେତେବେଳେ ବର୍ଷା ନହୁଏ ଜଳସେଚନ ଜଳସେଚିତ ଜମିରେ ଜଳ ଉଠା ହୋଇ ମଡ଼ାଯାଏ ସେହି ଜଳସେଚିତ ସୁବିଧାଟି ଆମ ଗାଁରେ ବହୁତ ଫସଲରେ ଉପଯୋଗ କରା ହେଉଛି